ମୁଁ ଏଇ ବୋଟଲ୍ ଟା ବହୁତ କମ୍ ଟଙ୍କାରେ କିଣିଥିଲି ଆମର ହେଇଗଲାଣି ଗୋଟେ ବର୍ଷ ହେବ ହେଇଗଲାଣି ଏଇଟା ମୁଁ ବହୁତ କମ୍ ରେଟ୍ ରେ କିଣିଥିଲି ଆଉ ଏଇଟା ବହୁତ ହି ଭଲ ପଡ଼ିଲା ବହୁତ ହି ଭଲ ଲାଷ୍ଟିଙ୍ଗ କରିଛି କିଛିବି ତା'ର ଏପର୍ଯ୍ୟନ୍ତ କୌଣସି ମାନେ ସ୍କ୍ରାଚ୍ ମାର୍କ ତା ଉପରେ ପଡ଼ୁନି କି କି କୌଣସି ସ୍ମେଲ୍ ବି ନାହିଁ ଆଉ ଯିଏ ବି ଦେଖୁଛି ମୋତେ ପଚାରୁଛି କି କୋଉଠୁ ଆଣିଲୁ କୋଉଠୁ ଆଣିଲୁ ଆଉ ବହୁତ ଭଲ ପ୍ରଡ଼କ୍ଟଟା ଆଉ ଭଲ ମୋର ଲାଷ୍ଟିଙ୍ଗ୍ ବି କଲା ଆଉ ମାନେ ଯେମତି ବି ଥିଲା ଦେଖା ଯାଉଥିଲା ସେମତି ହିଁ ଆସିଛି ଆଉ ମୋ ସାଙ୍ଗମାନେ ବି ସମସ୍ତେ ମୋତେ ପଚାରୁଛନ୍ତି କି କୋଉଠୁ କିଣିଛୁ ଆଉ ମୋତେ ପଚାରୁଛନ୍ତି ସେମାନେ ଆଣିବା ପାଇଁ ଆଉ ଭଲ ଲାଷ୍ଟିଙ୍ଗ୍ ବି କରୁଛି ଆଉ ବହୁତ ଜଣ'ବି ମୋର ସାଙ୍ଗ ଏଇଟାକୁ ଆଣିଲେଣି ସେମାନଙ୍କର ବି ଭଲ ଲାଷ୍ଟିଙ୍ଗ୍ କରୁଛି ଆଉ ମୁଁ ରେକମେଣ୍ଡ୍ କରିବିକି ଏଇଟା କିଣିବା ପାଇଁ ଆର ବହୁତ ଭଲ ଅଛି କମ୍ ରେଟ୍ ରେ ଆଉ ଭଲ ଅଧିକ ଦିନ ଲାଷ୍ଟିଙ୍ଗ୍ କରୁଛି ଆଉ ଭଲ ଅଛି ଏଇଟା ପ୍ରଡ଼କ୍ଟଟା ବହୁତ ଭଲ ଅଛି ଆଉ